ଆମେମାନେ କ୍ୟାମେରାରେ ଫଟୋ ଉଠାଇବାକୁ ସମସ୍ତେ ଭଲ ପାଉଛନ୍ତି କାରଣ ଆମେ କେଉଁଠି ଲୋକେସନ୍ରେ ଗଲେ କେଉଁଠି ଗୋଟେ ଭିଜିଟ୍ ପଏଣ୍ଟ୍ ବା ଭିଜିଟ୍ ଏରିଆରେ ଗଲେ ଯେଉଁଠି ଭଲ ଗୋଟେ ଦୃଶ୍ୟ ଦେଖିବା ସିଏ ଆମେ କ୍ୟାପଚର୍ କରିବାକୁ ଆମକୁ ଭଲ ଲାଗେ ଫଟୋ ଉଠାଇବା ଗୋଟେ ଏବେ ଗୋଟେ ଟ୍ରେଣ୍ଡ୍ ହେଇ ଯାଇଛି କାରଣ ସବୁ ଜାଗାରେ ଫଟୋ ଉଠାଇବା ଫଟୋ ଉଠାଇକି ନା ଇନଷ୍ଟାଗ୍ରାମ୍ ହେଉ ବା ଫେସବୁକ୍ରେ ହେଉ ସବୁ ଜାଗାରେ ଅପଲୋଡ଼୍ କରିବା ଫଟୋ ଏବେ ସମସ୍ତେ ଫଟୋ ଉଠାଉଛନ୍ତି